ମୋର ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାମ ମୁଁ କହିପାରିବି ଏକରେ ଆକାଶ ମାଝୀ ଦୁଇରେ ବାଦଲ ଭୋଇ ତିନିରେ ଦିଲିପ ସ୍ୱାଇଁ ଚାରିରେ ରାଜା ନନ୍ଦ ପାଞ୍ଚରେ ପିନାକୀ ମିଶ୍ର